ଶିକ୍ଷାର୍ ବ୍ୟବସ୍ଥା ବୋଇଲେ ମେନ୍ ପଏଣ୍ଟ୍ ହେଲା ଫାଇପ୍ ଟି କରିଦେଲା ଦଣ୍ଡମୁକ୍ତ ଅଞ୍ଚଳ କରିଦେଲା ଯେନ୍ ଛୁଆମାନେ ମାଷ୍ଟର୍କେ ଦେଖ୍ଲେ ନାଇଁ ଡର୍ବାକେ ତ ସେଥିର୍ଲାଗି ମାଷ୍ଟର୍ମାନେ ଗଲା ଖାମ୍ଖିଆଲି ହିସାବ୍ରେ ପାଠ୍ ପୁଠା ପଢ଼ଉଚନ୍ ଆସୁଚନ୍ ସେମାନେ ବସୁଚନ୍ ବସୁଚନ୍ ଯାହା କହୁଚନ୍ କହୁଚନ୍ ଯଦି ପିଲାଟାକେ ପିଟି ନେଇ ପାର୍ଲେ କି କିଛି ନେଇ କରିପାର୍ଲେ ଯେ ସେ ହେନ୍ତି ମାଧ୍ୟମ୍ରେ ଯେତେ ଶିକ୍ଷାଦାନ୍ ଦେବାର୍ କଥା ଯଉ ଦଉଚନ୍ ନାଇଁ କର୍ମଚାରୀ ଗଲା ଅଭାବ୍ ହଉଚନ୍ ଘରେ ଆର୍ ତାପରେ ଦେଖ ଯେନ୍ ମାଷ୍ଟର୍ ପାଠ ପଢ଼େଇ ମାନେ ଘରେ ଟିଉସନ୍ କରି ନେଇପାରେ ସେଟା ଠିକ୍ କଥା ଅଲ୍ଗା ପିଲାମାନେ ଟିଉସନ୍ କରୁଚନ୍ ଯାହାର୍ ପଏସା ସେ ଟିଉସନ୍ କରୁଚନ୍ ମାନେ ତାର୍ ମୂଲ୍ୟ ବୁଝିଛନ୍ ବିଭିନ୍ନ ଇଏ କରିକିନା ତ ହେନ୍ତା କିଛି ନେଇସେ ବହୁତ୍ ହଉଛେ ପ୍ରୋବ୍ଲେମ୍ ଶିକ୍ଷା ଉପ୍ରେ ଦେଖ୍ବାକୁ ଗଲେ ଓଡ଼ିଶାରେ ବହୁତ୍ ବହୁତ୍ ଗୁଡ଼ା ପ୍ରୋବ୍ଲେମ୍ ହଉଛେ